ହ୍ୟାଲୋ କିଏ କହୁଛନ୍ତି ହଁ ହଁ ତୁମେ କିଏ ହଁ ହଁ କୁହ ଏଇ ରୋଷେଇ ତ ସାରିକି ଏଇନା ବସିଛି ଆଉ ଭୋଜି କରିବା ହଁ ହଁ ଭୋଜି କରିବା ସବୁ ସାଙ୍ଗମାନେ ନା କିଏ ଆଉ ସେମାନଙ୍କୁ ସବୁ ଜଣାଇବା କେମିତି ଫୋନ୍ କରିବା ମୋ ପାଖରେ କେତେ ଜଣଙ୍କର ନମ୍ବର୍ ଅଛି ଆଉ ତୁମ ପାଖରେ କେତେ ଜଣଙ୍କ ଥିବ ନମ୍ବର୍ ସେମାନଙ୍କୁ ସବୁ ଜଣାଇ ଦେବା ହଁ କ'ଣ ସବୁ ରୋଷେଇ କରିବା ହଁ ହଁ ଆଉ ନାଇଁ ଚିକେନ୍ କରିବା ପୁଣି ଚିକେନ୍ ପକୋଡ଼ା କରିବା ଦୁଇଟା କରିବା ମାନେ ଆମେ ଦଶ କେ ଜି ଚିକେନ୍ ଆଣିବା ଦଶ କେ ଜି ଚିକେନ୍ ଆଣିଲେ ହୋଇଯିବ କାରଣ ଭୋଜିଟା କରୁଛନ୍ତି ମାନେ ସଫିସିଏଣ୍ଟ୍ ହେବା ଦରକାର ତା'ପରେ ଆମେ ମସଲା ମୁଁ କେତେ ପରିମାଣର ଜିନିଷ କେଉଁଟା କେତେ ଆସିବ ମୁଁ ଲିଷ୍ଟ୍ କରିକି ହ୍ଵାଟ୍ଅସପ୍ରେ ତୁମ ପାଖକୁ ପଠାଇବି ପିଆଜ ରସୁଣ ଅଦା ଲଙ୍କା ଶୁଖିଲା ଲଙ୍କା ଆମେ ବାଟିକି ବା ଲଙ୍କା ଟିକିଏ ବାଟିକି ଦେବା ଆଉ ଜିରା ଗୁଣ୍ଡ ଗରମ ମସଲା ଆଉ ଏଇ ସବୁ ଗୁଣ୍ଡ ଆମେ ମୁଁ ଭାବୁଛି ପୁରା ଘରେ ମାନେ ଆମେ ହାତ ତିଆରି ଜିନିଷ କରିଦେଲେ ଭଲ ହୁଅନ୍ତା ଜିରା ବାଟିକି ଗୁଣ୍ଡ କରିଦବା ଆଉ ଯେଉଁ ଗରମ ମସଲା ତ ଗୁଣ୍ଡ ହୋଇଯିବ ହେମଦସ୍ତାରେ ଗୁଣ୍ଡ କରିଦେଲେ ଗୁଣ୍ଡ ହୋଇଯିବ ଆଉ ପିଆଜ ରସୁଣ ଅଦା ବାଟିଦେବା ଆଉ ପିଆଜ ତ ପ୍ରାୟ କଟାହେବ ଆଉ ଆଉ ନା କ'ଣ କହୁଛ

ନାଇଁ ତୁମ ବାଡ଼ି ପାଖରେ ଗୋଟେ କାଜୁ ଯେଉଁ ଅଛି ବଗିଚାଟା ସେ କାଜୁ ଫିଲ୍ଡରେ କଲେ ଭଲ ହୁଅନ୍ତା ସମସ୍ତଙ୍କୁ ସେଇଠି ଆସିବାକୁ ବି ସୁବିଧା ହେବ ସମସ୍ତଙ୍କୁ ଫୋନ୍ରେ କଥା ହେଲେ ତାଙ୍କୁ ସେଇ ଜାଗାଟା କହିଦେବ ଏଇଠି ହେବ ବୋଲି ଆଉ ସେହି ଅନୁସାରେ ଆସିବେ ଆଉ ଜିନିଷ ତ ସେଇଠି ତୁମ ଘରକୁ ଅଳ୍ପ ବାଟ ପାଖ ଆଉ ଜିନିଷ ନେଇକି ସେଠିକି ପହଞ୍ଚିଯିବ ଆଉ ହଁ ହଁ ଘରୁ ତ ମସଲା କରିକି ନେଇଥିବା ଆଉ ପନିର କରିବା ଯଦି ପନିରର ଜିନିଷ ଯାହା ମୁଁ ଯେଉଁ ଲିଷ୍ଟ୍ରେ ଲେଖିଥିବି ଆଉ ସବୁ ଜିନିଷ ସେ ନେଇ ଆସିବେ ଆଉ ପନିର୍ଟା ଗ୍ରୀନ୍ ମଟର ପଡ଼ିବ କାଜୁ ବେସର ବଟା ଦିଆ ଯିବ ଆଉ ପିଆଜ ରସୁଣ ଅଦା ତା'ର ଗୋଟେ ପେଷ୍ଟ୍ ଦିଆଯିବ ଆଉ ଅମୁଲ ବି ଟିକିଏ ପଡ଼ିବ ଏମିତି ସବୁ ଯାହା ପଡ଼ିବ ସେଟା ମୁଁ ଲିଷ୍ଟ୍ କରିଥିବି ସେ ଲିଷ୍ଟ୍ରେ ସେ ନେଇ ଆସିଥିବେ ଆଉ ନାଇଁ ନାଇଁ ମୁ ମସଲାର ଗୋଟେ ଚିଠା ବନେଇବି ଆଉ ଅଲଗା ଜିନିଷ ସବୁ ଯେଉଁ ଆସିବ ପନିର କି ସଲାଟ ହେବ କାକୁଡ଼ି ଗାଜର ସେ ତା'ର ଗୋଟେ ଲିଷ୍ଟ୍ ବନେଇଥିବି ହଉ ହଉ